ଆମେ ବେଡ଼୍ସିଟ୍ ଘିନି କି ଯାଇଥିଲୁ ଦୋକାନ୍ କେ ବେଡ଼୍ସିଟ୍ ଆଣିଲୁ ଆରୁ ସେ ଦିନ ନେଇ ଦେଖି ପାରିଲୁ ଟିକେ ଖରାପ ବାହାରିଲା କିଛି ଦିନ୍ ବ୍ୟବହାର କରି ସାରିଲା ପରେ ତାପରେ ବେଶୀ କଣା କଣା ଭୟଙ୍କର ଖରାପ ହେଲା ଆର୍ ସେ ବେଡ଼୍ସିଟ୍ଟା ଆମେ ଫେରାବା ଲାଗି ନେଲୁ ଯେ ଦୁକାନ୍ ବାଲେ ସେଟାକେ ନାଏ ରଖିଲେ ଆରୁ ମାଟି ଟା ନା ଦେଲେ ଏନ୍ତା ରକମେ ଚଲବାର୍ କେ ପଡ଼ୁଛି ବେଡ଼୍ସିଟ୍ ଘିନି ଗଲା ଦୁକାନ୍ କେ ଯଦି ପଇସା ଆଗୁର୍ ରଖି ନଉଛନ୍ ଆରୁ ଜିନିଷ୍ ହଲ୍କାଟା ଦଉଛନ ଆରୁ ସେ ଜିନିଷ୍ ଲାଷ୍ଟିଂ କରୁ କରୁଛେ ବୋଲିକରି କହୁଛନ୍ ଆର୍ ଲୋକଙ୍କୁ ଠକୁଛନ୍ ଆରୁ ସେ ଯହ ଯହ ପଇସା ନେଇଁ ଯାଉଛନ୍ ଆର୍ ଜିନିଷ୍ ହଲ୍କାଟା କେ ଦଉଛନ୍ ଆରେ ଏନ୍ତା କରି ଲୋକକୁ ଖାଲି ହଇରାଣ କରୁଛନ୍ ଲୋକକୁ ଖାଲି ହଇରାଣ କରୁଛନ୍ ଆର୍ ଲୋକଙ୍କୁ ଖାଲି ହଇରାଣ କରୁଛନ୍ ଆର୍ ଜିନିଷ୍ ଭଲ୍ଟା ଆଣିବାର୍ ନାହିଁ କି ଭଲ୍ଟା ଦେବାର୍ ନାହିଁ ଦୁକାନ୍ର ଆରୁ ଖାଲି ସବୁ ଦୁଇ ନମ୍ୱରୀ ଧନ୍ଦା ଖାଲି କରୁଛନ୍ ଆରୁ ଲୋକ ନୁ ଖାଲି ପଇସା ଛାଞ୍ଚି